ମୁଁ ବଗିଚାଟି ଆମ ଘର ପଛପଟ ବାରି ରେ କରା ହୋଇଛି ଗଛଟି ଏବଂ ସେହି ଯାଗାଟି ପୁରା ପରିଷ୍କାର ଅଟେ ସଫା ସୁତୁରା ଅଟେ ସେଠି ଫୁଲଗଛ ଫଳଗଛ ସବୁ ଲଗା ହୋଇଛି ଏବଂ ଛାତ ଉପରେ ମଧ୍ୟ ଗଛ ଲଗା ହୋଇଛି କୁଣ୍ଡ ସାହାଯ୍ୟରେ ଲଗା ହୋଇଛି ଫୁଲଗଛ ଲଗା ହୋଇଛି ସେ ଫୁଲ ଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ଏବଂ ବଗିଚାଟି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଗଛ ଗୁଡ଼ିକ ଲାଗିଥିବାରୁ ବଗିଚାଟି ବହୁତ ଅତ୍ୟଧିକ ସୁନ୍ଦର ଲାଗେ ଗଛ ହିଁ ଜୀବନ ଏବଂ ସେ ଗଛରେ ବହୁତ ପ୍ରକାର ସାର ମଧ୍ୟ ଲାଗିଥାଏ ପାଣି ଲାଗିଥାଏ ସେଥିଯୋଗୁଁ ଗଛଟି ବହୁତ ଅଧିକ ସୁନ୍ଦର ଦେଖାଯାଏ ଏବଂ ବଗିଚାରେ ଫୁଟୁଥିବା ଫୁଲ ଗୁଡ଼ିକ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ ସେହି ସୁନ୍ଦରତା ଯୋଗୁଁ ବଗିଚା ମଧ୍ୟ ସୁନ୍ଦର ଦେଖାଯାଏ